ମୁଁ କିଣିଥିବା ବ୍ୟାଗ୍ଟିର ସକାରାତ୍ମକ ଗୁଣଗୁଡ଼ିକ ହେଉଛି ସେଇଟା ଦେଖିବାକୁ ବହୁତ ସୁନ୍ଦର ଏବଂ ତାହାର ରଙ୍ଗ ମଧ୍ୟ ବହୁତ ସୁନ୍ଦର ମୋ' ବ୍ୟାଗ୍ଟି ବହୁତ ବଡ଼ ଯାହାଦ୍ୱାରା ତା' ଭିତରେ ମୁଁ ବିଭିନ୍ନ ପ୍ରକାରର ଜିନିଷ ରଖିଥାଏ ଯେମିତିକି ପେନ୍ସିଲ୍ ବକ୍ସ ଜ୍ୟୋମେଟ୍ରି ବକ୍ସ ବହି ଖାତା ଟିଫିନ୍ ବଟଲ୍